ହଁ ଆଜ୍ଞା ଆପଣଙ୍କ ଷ୍ଟଲ୍ରେ କ'ଣ କ'ଣ ସବୁ ଖାଇବା ଜିନିଷ ଅଛି କ'ଣ କେମିତି ପ୍ରାଇସ୍ ଅଛି ସବୁଥିର ଆଚ୍ଛା ବରା କେତେ ଗୋଟେ ପିସ୍ ସାତ ଟଙ୍କା ଆଚ୍ଛା ଆଉ ଚାଟ୍ ଆଚ୍ଛା ଏତେ ରେଟ୍ କ'ଣ ପାଇଁ ହୁଁ ହୁଁ ମୁଁ ବାହାର ଜାଗାରୁ ଆସିଛି ନା ତ ମୋତେ ଏଠି ତ ନଲେଜ୍ କିଛି ନାହିଁ

ହୁଁ ହୁଁ ମୁଁ ଶୁଣିଥିଲି ଯେ ଓଡ଼ିଶାରେ ହାଇଜେନିକ୍ ଖାଇବା ମିଳେ ବୋଲି କିନ୍ତୁ ମୋତେ ବି ତ ଟିକେ ଜାଣିବାକୁ ପଡ଼ିବ ନା ଠିକ୍ ଅଛି ମୁଁ ଆସିବି ଷ୍ଟଲ୍କୁ ହୁଁ ହୁଁ ହୁଁ ଆଚ୍ଛା ଆଚ୍ଛା ମୁଁ ଶୁଣିଥିଲି ଓଡ଼ିଶା ବିଷୟରେ ଆଚ୍ଛା ତାହେଲେ ଠିକ୍ ଅଛି ମୁଁ ଆସୁଛି ଆପଣଙ୍କ ଷ୍ଟଲ୍କୁ ହେଲୋ

ହୁଁ ହୁଁ ହୁଁ ବରା ଗୋଟେ କେତେ ଆପଣ ଯୋଉ କଲ୍ କରିଥିଲି ମୁଁ ଯୋଉ ଆପଣଙ୍କୁ କଲ୍ କରିଥିଲି ହଁ ଚିହ୍ମି ପାରିଲେ ତ

ଆଚ୍ଛା ନାଇଁ ଆପଣ ବାହାର କଷ୍ଟମର୍ ଆସିଲେ ବି ଏମତି ହିଁ ମାନେ ଆଚ୍ଛା ସମସ୍ତଙ୍କ ପାଇଁ ସେଇ ଗୋଟେ ରେଟ୍ ନାଇଁ ଆଚ୍ଛା ଆଉ ଏଇଠି ସବୁ କ'ଣ କ'ଣ ମିଳେ ନାଇଁ ଅଦର୍ ଷ୍ଟଲ୍ଗୁଡ଼ାକରେ ବି କ'ଣ କ'ଣ ସବୁ ମିଳେ ଆଚ୍ଛା ଆଚ୍ଛା କେମତି କ'ଣ ସେସବୁ ପ୍ରାଇସ୍ ସେସବୁ କେମତି କ'ଣ ଥିବ ଆଚ୍ଛା ଆଚ୍ଛା ଆଚ୍ଛା ହଁ ମୁଁ ଶୁଣିଥିଲି ଏଇଠି ଦହିବରା ଟିକେ ଭଲ ମିଳେ ବୋଲି ରାଉରକେଲାରେ ତ ଗୁପଚୁପ୍ ବହୁତ ଫେମସ୍ ସିଏ କେମିତି ପ୍ଲେଟ୍ ଗୁପଚୁପ୍ଟା କେମିତି କ'ଣ ପ୍ଲେଟ୍ ମିଠା ଦହି ଗୁପଚୁପ୍ ଗୋଟେ ମିଳେ ସେଇଟା କେମିତି ପ୍ଲେଟ୍ ଏଇଟା କେମିତି ପ୍ଲେଟ୍ ଆଚ୍ଛା ଆଚ୍ଛା ତାହାଲେ ଏମତି ଅଛି ରେଟ୍ ନାଇଁ ହଉ ଠିକ୍ ଅଛି